ଆମ ରାଜ୍ୟ ଓଡ଼ିଶାର ସବୁଠାରୁ ପ୍ରସିଦ୍ଧ ଧାମ ପୁରୀ ମନ୍ଦିର ଯାହାକି ପୁରୀ ଜିଲ୍ଲାରେ ଅବସ୍ଥିତ ସେହି ପୁରୀ ମନ୍ଦିରରେ ଜଗତର ନାଥ ଜଗନ୍ନାଥଙ୍କ ବାସସ୍ଥାନ ଏବଂ ଏହା ଓଡ଼ିଶାର ଗର୍ବ ଆଉ ଗୌରବ ଓଡ଼ିଶାର ସବୁଠାରୁ ବଡ଼ ଠାକୁରଙ୍କର ବାସସ୍ଥାନ ଏହା ଚାରି ଧାମ ମଧ୍ୟରୁ ଗୋଟେ ଧାମ ମଧ୍ୟ କୁହାଯାଏ ଏହାକୁ ଜଗନ୍ନାଥ ପୀଠ ମଧ୍ୟ କୁହାଯାଏ ଏଠାରେ ସମୁଦ୍ର ଓ ପୁରୀ ମନ୍ଦିରର ପ୍ରସାଦ ବହୁ ସ୍ୱାଦିଷ୍ଟ ପୁରୀ ମନ୍ଦିରରେ ବର୍ଷକୁ ପ୍ରାୟ ଶହ ଶହ ଯାତ୍ରୀ ଆସିଥାନ୍ତି ଭ୍ରମଣ କରିବା ପାଇଁ

ଜଣାପଡ଼େ ଯେ ପୁରୀରେ ଭଗବାନଙ୍କର ଅସ୍ତିତ୍ୱ ରହିଛି ଏବଂ ପୁରୀକୁ ଗଲେ ଲୋକମାନଙ୍କ ମନରେ ଏକ ଅଦ୍ଭୁତ ପ୍ରକାରର ଶକ୍ତିର ସଞ୍ଚାରଣ ହୋଇଥାଏ ଯାହାକୁ ଆମର ଓଡ଼ିଶାର ବଡ଼ଠାକୁର ଜଗନ୍ନାଥଙ୍କ କୃପା ବୋଲି ମଧ୍ୟ କୁହାଯାଏ ପୁରୀ ମନ୍ଦିର ର ନିର୍ମାଣ ବହୁ ପୂର୍ବତନ